ଟ୍ରେନରେ ପ୍ରଥମେ ଇଞ୍ଜିନ୍ ଟି ଥାଏ ଯେଉଁ ଇଞ୍ଜିନ୍ ଟି ପଛରେ ଲାଗିଥିବା ବହୁତ ଗୁଡ଼ିଏ ବଗିରେ ସମସ୍ତଙ୍କୁ ଟାଣି ଥାଏ ସେ ବଗି ଗୁଡ଼ିକୁ ସେଇ ଇଞ୍ଜିନ୍ ରେ ସବୁ ଜିନିଷର କଣ୍ଟ୍ରୋଲ ଟି ଡ୍ରାଇଭର ହାତରେ ଥାଏ ସେ ସେଥିରେ ଏକ୍ସିଲେରେଟର ଟା ଦବାଇକି ବା ଏକ୍ସିଲେରେଟର ଦେଇକି ଟ୍ରେନକୁ ଆଗକୁ ଚଳାଏ ଏବଂ ତା ଧିଅରେ ବ୍ରେକ୍ ସିଷ୍ଟମ ଥାଏ ଯେଉଁଥିରେ ବ୍ରେକ୍ ମାରି ସେ ଗାଡ଼ିକୁ ବିପଦକାଳୀନ ପରିସ୍ଥିତିରେ ବା ଇମର୍ଜନ୍ସୀ ସିଚୁଏସନ୍ ରେ ଗାଡ଼ିକୁ ଅଟକାଇ ପାରେ ତାର ବର୍ଥ ଗୁଡ଼ିକ ଯେଉଁଥିରେ ପ୍ୟାସେନଜର ମାନେ ଯାତାୟତ କରନ୍ତି ସେହି ସ୍ଥାନ ଟିକୁ ବର୍ଥ ବୋଲି କୁହାଯାଏ ଯେଉଁଥିରେ କି ଉପରେ ତଳେ ଶୋଇବା ପାଇଁ ସ୍ଵତନ୍ତ୍ର ସ୍ଥାନ ରହିଛି ଯେଉଁଥିରେ ଲୋକମାନେ ନିଜର ଯାତାୟତକୁ ଠିକ୍ ଭାବରେ ତା ଧିଅରେ ବସି ଯାଇପାରନ୍ତି ଶବ୍ଦଟି ତାର ବହୁତ ଜୋର ସେ ଇଞ୍ଜିନ୍ ର ଶବ୍ଦଟି ହୋଇଥାଏ ବା ତାର ହର୍ଣ୍ଣଟି ବହୁତ ଜୋରରେ ହୋଇଥାଏ ଯେଉଁଟା କି ଅଚାନକ୍ ଶୁଣିଲେ ଆଶ୍ଚର୍ଯ୍ୟ ଭଳି ଲାଗେ ବା ଡରି ଯାଇପାରନ୍ତି ଲୋକ ତା ଚକ ଟି ଲୁହାର ଚକ ଥାଏ ଏବଂ ଟ୍ରାକ୍ ବି ଲୁହାର ଥାଏ ଯେଉଁଟା କି ସେଇ ଟ୍ରାକରେ ଗଡ଼ିବା ଭଳି ଚକ ଟିକୁ ତିଆରି କରାଯାଇଥାଏ ମୁଁ ନିକଟ ଅତୀତରେ କଲିକତା କୁ ଯାତ୍ରା କରିବାକୁ ଯାଇଥିଲି କଟକ ରୁ ତ ସେଥିରେ ମୁଁ ଟ୍ରେନରେ ଯାଇଥିଲି ବି ଆଉ ଆସିଥିଲି ମଧ୍ୟ